ଓଡ଼ିଶାର ପାରମ୍ପାରିକ ଗୃହ ଶୈଳୀ ଏବଂ ସ୍ଥାପତ୍ୟର ବୈଶିଷ୍ଟ୍ୟଗୁଡ଼ିକ ହେଉଛି ସେମାନେ ତାଙ୍କର ଗଠନଶୈଳୀରେ ବହୁତ ଚମତ୍କାର ହୋଇଥାଏ ତାଙ୍କର ଗଠନଶୈଳୀ ଅତି ଚମତ୍କାର ଭାବରେ ସେଗୁଡ଼ିକର ଘର ଗୃହ ହେଉ କିମ୍ବା ପାରମ୍ପରିକ ସ୍ଥାପତ୍ୟ ଶୈଳୀ ହେଉ ସେଗୁଡ଼ିକ ଅତି ଚମତ୍କାର ଭାବରେ ଗଠନ କରାଯାଇଥାଏ ଯେପରିକି ବିଭିନ୍ନ ଅଞ୍ଚଳର ବିଭିନ୍ନ ସମ୍ପ୍ରଦାୟର ସେଗୁଡ଼ିକ ଘର ଘର ଘରକୁ ଆମେ ଇଟା ଚୁନ ପଥର ଏହିପରି ଭାବରେ ଘରକୁ ଆମେ ତିଆରି କରିଥାଉ ମନ୍ଦିର ମନ୍ଦିରଗୁଡ଼ିକ ପାରମ୍ପାରିକ ମନ୍ଦିରଗୁଡ଼ିକ ଦେଖିବାକୁ ବୋଲି ବିଭିନ୍ନ ପଥରରେ ଖୋଦା ହେକି ନିର୍ ନିର୍ମାଣ କରାଯାଇଥାଏ ବିଭିନ୍ନ ପଥରଗୁଡ଼ିକ ଖୋଦିତ ହୋଇଥାଏ ପଥର ମାଧ୍ୟମରେ ହୋଇଥାଏ ତା'ର ଗଠନ ଶୈଳୀ ଏ ଏପରି ଭାବରେ ଚମତ୍କାର ହୋଇଥାଏ କିି ଲୋକମାନେ ତା ପ୍ରତି ଆକର୍ଷିତ ହୋଇକି ତାହାକୁ ଦେଖିବା ପାଇଁ ଦେଖିବା ପାଇଁ ଭିଡ଼ି ଜମାଇଥାନ୍ତି ଏବଂ ତାଙ୍କୁ ଦେଖିବା ପାଇଁ ବହୁତ ଭାବରେ ଇଚ୍ଛୁକ ହୋଇଥାନ୍ତି ଏବଂ ପ୍ରସାଦଗୁଡ଼ିକ ମଧ୍ୟ ଚୁନରେ ଏମିତି ପ୍ରସାଦ ପ୍ରସାଦଗୁଡ଼ିକର ଗଠନ ଶୈଳୀ ମଧ୍ୟ ବହୁତ ଚମତ୍କାର ହୋଇଥାଏ ସେହିପରି ଭାବରେ କାଦୁଅଛପା ଘର କାଦୁଅଛପା ଘରରେ ଇଟା କାଦୁଅଛପା ହୋଇଥାଏ ତାପରେ ନଡ଼ା ଛାଟ ତାପରେ ନଡ଼ା ଛାଟ ମଧ୍ୟ ହୋଇଥାଏ ତେଣୁ ନଡ଼ଛାତଗୁଡ଼ିକର ଘରରେ ଲୋକମାନେ ଅତି ଗରିବ ଲୋକମାନେ ମଧ୍ୟ ଅତି ଗରିବ କହିଲେ ଠିକ୍ ହବ ନାହିଁ ଗରିବ ଲୋକମାନଙ୍କର ଯଦି କୌଣସି ଏମିତି ବଡ଼ ବଡ଼ ପ୍ରସାଦ ନିର୍ମାଣ କରିବାର ସାମର୍ଥ୍ୟ ନଥାଏ ତ ସେମାନେ ନଡ଼ା ଛାତ କାଦୁଅ ଛାତ ଏମିତି ଘର ନିର୍ମାଣ କରିଥାନ୍ତି ଏବଂ ସେମାନେ ସେଥିରେ ଅତି ସନ୍ତୁଷ୍ଟ ଭାବରେ ରହିଥାନ୍ତି ତାଙ୍କର ଗଠନ ନଡ଼ା ଛାତ ଏବଂ କାଦୁଅ ଛାତର ଗଠନଶୈଲୀ ମଧ୍ୟ ବହୁତ ଚମତ୍କାର ହୋଇଥାଏ ସେମାନେ ତାଙ୍କର ଗଠନ ଶୈଳୀରେ ଅତି ଅତି ସରଳ ଭାବରେ ଗଠନ କରିଥିଲେ ମଧ୍ୟ ତାଙ୍କର ସେଇଥିରେ ସେମାନେ ସନ୍ତୁଷ୍ଟି ଲାଭ କରିଥାନ୍ତି ଏବଂ ସେଥିଗୁଡ଼ିକର ବୈଶିଷ୍ଟ୍ୟଗୁଡ଼ିକ ହେଲା ସେଥିରେ ସେମାନେ ଅତି ସନ୍ତୋଷ ଭାବରେ ଜୀବନଯାପନ କରିଥାନ୍ତି ଏବଂ ତାଙ୍କ ଶୈଲୀଗୁଡ଼ିକ ଦେଖିବାକୁ ଗଡ଼ ତ ବହୁତ ଚମତ୍କାର ହୋଇଥାଏ